ଶିକ୍ଷିତ ହେବା ଜୀବନରେ ଆମକୁ ବହୁତ ଆଗରେ ଅଛୁ ଯେପରିକି ଭଲ କଥାବାର୍ତ୍ତା କରିଥାଉ ସେମାନଙ୍କୁ ଶିକ୍ଷାଦାନ କରିଥାଉ ଆମ ଜୀବନରେ ବହୁତ ଆଗରେ ଅଛୁ ଅଶିକ୍ଷିତ ହେବା ଯୋଗୁଁ ସେମାନେ ଶିକ୍ଷିତ ଲୋକଙ୍କ ସହିତ ମିଳାମିଶା କରି ପାରନ୍ତିନାହିଁ ସେମାନେ ଚାକିରି କ୍ଷେତ୍ରରେ ବଞ୍ଚିତ ହୋଇଥାନ୍ତି ଅନେକ ଲୋକ ଶିକ୍ଷକମାନଙ୍କୁ ଦେଖିଲେ ଶିକ୍ଷାଦାନ ଉପରେ ପଚାରିଥାନ୍ତି ଶିକ୍ଷକ ଶିକ୍ଷାଦାନ ଉପରେ ବହୁତ କିଛି ଶିକ୍ଷା ଦେଇଥାନ୍ତି ଶିକ୍ଷିତ ଜୀବନରେ ବହୁତ ସାହାଯ୍ୟ କରେ